ମୋର ପ୍ରିୟ ପୁସ୍ତକ ରାମାୟଣ ମୁଁ ଲକି ବୁକ୍ ଷ୍ଟୋରରୁ କିଣିଛି ମୁଁ ଲକି ବୁକ୍ ଷ୍ଟୋରକୁ ଯାଇଥିଲି ସେଇଠି ଗଲାପରେ ସେଇଠି ପଚାରିଲି ଆପଣଙ୍କ ପାଖରେ ରାମାୟଣ ବହି ଅଛି କି ସେ କହିଲେ ହଁ ଅଛି ତା'ପରେ ମୁଁ ବହିକୁ ମାଗିଲି ତାପରେ କିଛି ସେଇଠି କେମିତି କ'ଣ ଅଛି ଟିକିଏ ଦେଖିଲି ସେ ଦେଖିଲା ପରେ ମୋତେ ସେଇଟା ଭଲ ଲାଗିଲା ତା'ପରେ ସେହି ବୁକ ଷ୍ଟୋରରୁ ଯାଇକି ସେହି ଯେଉଁ ଯାଇଥିଲି ସେ ସମୟରେ ଯାଇକି ନେଇକି ଆସିଲି ମୁଁ ଆସିଲା ପରେ ଘରେ ମଧ୍ୟ ପଢ଼ିଲି ଏବଂ କିଛି ରାମାୟଣ ଯେତେ ମୋତେ ଭଲ ଲାଗେ ପୁସ୍ତକ ପଢ଼ିବା ପାଇଁ ମୁଁ ପଢ଼ିଲି ମୁଁ ରାମାୟଣ ବିଷୟରେ ବି କହୁଛି ଏମିତି ବର୍ତ୍ତମାନ ରାମ ରାମ ଏଇଥିପାଇଁ ଜନ୍ମ ହେଲେ ଯେ କିଛି ଦୁଷ୍ଟମାନଙ୍କୁ ବା କିଛି ମାନେ ସଂଘାରମାନଙ୍କୁ ଉକ୍ତି ଶାସ୍ତି ଦେବା ପାଇଁ ଜନ୍ମ ହୋଇଥିଲେ ଯେମିତି ରାବଣ କିମ୍ବା ଯେମିତି ଯେମିତି ମହିଷାସୁର ବି ଯେମିତି ଜନ୍ମ ହୋଇଥିଲେ ମହିଷାସୁରକୁ ଯେମିତି ମାରିଥିଲେ ସେମିତି ଆମର ରାମାୟଣରେ ମଧ୍ୟ ସେମିତି ରାବଣକୁ ମାରିଥିଲେ ଯେମିତି ଖରାପ କାମ କରିଥିଲା ତାଙ୍କୁ ଉଚିତ ଶାସ୍ତି ଦେବା ପାଇଁ ସେ ଜିନିଷଟା ହୋଇଥିଲା ଏବଂ ଆଉ ଆମର ବିଷ୍ଣୁ ସେହି ରୂପ ମଧ୍ୟ ନେଇଥିଲେ ରାମ ରୂପ ନେଇଥିଲେ ଏବଂ ତା' ସହିତ ସୀତା ରାମାୟଣରେ ତିନିଟା ଭାଇ ଥିଲେ ରାମ ଲକ୍ଷ୍ମ ରାମ ଲକ୍ଷ୍ମଣ ଥିଲେ ଭରତ ଶତ୍ରୁଘ୍ନ ଚାରିଟା ଭାଇ ଥିଲେ ଏବଂ ରାମର ସ୍ତ୍ରୀ ହେଉଛନ୍ତି ସୀତା ଏବଂ ସେ ଯେତେବେଳେ ଆମ ବନବାସ ଯାଇଥିଲେ ସେ ସମୟରେ ସେ ବହୁତ ଦୁଃଖ କଷ୍ଟରେ ଯାଇଥିଲେ ଏବଂ ତାଙ୍କର ସେଇଟା ଗୋଟିଏ ଅଭିଶାପ ଥିଲା କିନ୍ତୁ ରାମ ବିଷୟରେ ରାମ ଅନୁସାରେ ସେଇଟା କିନ୍ତୁ ଅଭିଶାପ ନୁହେଁ ସେଇଟା ତାଙ୍କର କର୍ତ୍ତବ୍ୟ ସେ କର୍ତ୍ତବ୍ୟ ତାଙ୍କର ପରାୟଣ ହୋଇକି ସେ ସବୁ ଜିନିଷ କରିଥିଲେ କିନ୍ତୁ ଦୁଷ୍ଟର ସଂହାର ପରେ ରାମର ରାବଣର ଦୁଷ୍ଟ ସଂହାର କରିସାରିଲା ପରେ ସିଏ ମଧ୍ୟ ନିଜେ ସ୍ୱର୍ଗକୁ ବା ସ୍ୱର୍ଗକୁ ଯାତ୍ରା କରିଥିଲେ ଏବଂ ସେ ମଧ୍ୟ ସେ ସବୁ ଜିନିଷ ଖୁସିରେ ହିଁ କରିଥିଲେ ସେ ନିଜେ ନିଜର କର୍ତ୍ତବ୍ୟ ମଧ୍ୟ ଭାବନ୍ତି ଏବଂ ଗୋଟିଏ ରାମ ଜଣେ ମଣିଷ ରୂପରେ ଆସି କର୍ତ୍ତବ୍ୟ ଅନୁସାରେ ସେ କାମ କରୁଥିଲେ